ଧାନ୍ ଚାଷ୍ ଧାନ୍ ଚାଷ୍ ହୋଉଛେ ଆମର୍ ଆଡ଼ର୍ ମେନ୍ ଚାଷ୍ ଇ ଚାଷ୍ରେ ଆମେ ବହୁତ୍ ଉପକୃତ ହେଇପାର୍ସୁ ଆମର୍ ଇଆଡ଼େ ବହୁତ୍ ଭଲ୍ ସୁବିଧା ବି ଅଛେ ସେ ଯୋଉ ପାଏନ୍ ବି ସବୁବେଲେ ମିଲ୍ସି ଦୁଇ ଏକ୍ଡ଼ିଆ ପାଏନ୍ ବି ମିଳୁଚେ ଆମେ ଦୁହିଁ ସିଜନ୍ରେ ଆମେ ଇ ଚାଷ୍ଟା କରି ପାର୍ସୁ ଆମ୍କୁ ଏଥିରେ ବହୁତ୍ ଉପକୃତ ହେଇଚୁଁ ଆମେ ଇ ଚାଷ୍ ଲାଗି ଆମେ ବହୁତ୍ ଭଲ୍ରେ ଅଛୁ ବହୁତ୍ ଖୁସ୍ ଅଛୁ ଆଘୁ ଇହାଛିନି ଆଗର୍ ଅପେକ୍ଷା ଇହାଛିନି ଟିକେ ଆମର୍ ବହୁତ୍ ସୁବିଧା ହୋଉଛେ ଚାଷ୍ କରିବାକେ ଆଗ ଦେଖୁନ୍ ସବୁ ମନୁଷ୍ ହେଲେ ଯେ ମନୁଷ୍ ନିଜେ ସେଟା କେତେ କଷ୍ଟ୍ କର୍ବାର୍କେ ପଡ଼ୁଥିଲା ଏବେ ଯେ ମେସିନ୍ ମାନ୍କେ ଯେନ୍ତା ହୋଉଛେ କି ଆମର୍ ପଲ୍ହା ରୁଆ ମେସିନ୍ ଧାନ୍ କଟା ମେସିନ୍ ଇ ସବୁଥିରେ ବହୁତ୍ ଜଲ୍ଦି ସେ ଇଟା କାଣା କି ଆମର୍ ପଲ୍ହା ରୁଈ ପାରୁଛି ଆରୁ ଧାନ୍ ବି ଯେତେବେଲେ ସେ ଫସଲ୍ ହୋ ହୋଉଛି ସେଟାକେ କାଟବାର୍ କେ ବି କାହାକେ କିଛି ବାଧା ନେଇ ହେବାର୍ ଯେଣ୍ଟାକି ସେ ମେସିନ୍ରେ ଆରମ୍ସେ କଟିକରି ସେ ସେଇ ଦିନଟା ସେ ବେଶୀ ଘାଟି ନାଇଁ ହେଇ କରି ଜଲ୍ଦି ତାର୍ ଇଟା କରି ପାରୁଛେ ଆଉ ଇ ଚାଷ୍ଟା ଖାସ୍ କରି ଆମେ ଆଷାଢ଼ ମାସ୍ରେ କର୍ସୁଁ ଆଉ ବହୁତ୍ ଭଲ୍ ବି ଲାଗ୍ସି ସେ ଟାଇମ୍ରେ ଆମେ ଭିଜି ଭିଜି କର୍ବାକେ